ଆଉ ଭାଇ ଆଉ ଚାଟ୍ କେତେ ତିରିଶ ଟଙ୍କା ପଚିଶ ଟଙ୍କା କ'ଣ ବୁଝିକି ଆସିଲି ପଛ ଛକରେ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ ଅଛି କିନ୍ତୁ ହଁ ମୁଁ ଜାଣିଛି ଆପଣଙ୍କର ଫେମସ୍ ଅଛି ସେଇଥିପାଇଁ ତ ଆସିଛିନା ଆଉ ନହେଲେ ଗୋଟେ କାମ କରନ୍ତୁ ମୋର ଦରକାର ଥିଲା ଦଶ ପ୍ଲେଟ୍ ଦରକାର ଥିଲା ଆପଣ ଗୋଟେ କାମ କରନ୍ତୁ ପିଆଜ ଟିକିଏ ପକେଇବେ ଚାରିଟାରେ ପିଆଜ ଅଧିକା ପକାଇବେ ଟିକିଏ ଆଉ ଲଙ୍କାଗୁଣ୍ଡ ବି ପକାଇବେ କିନ୍ତୁ ଆଉ ଯେଉଁ ଛଅଟା ରହିଲା ସେ ଛୁଆମାନଙ୍କ ପାଇଁ ତ ଆପଣ ଟିକିଏ ଦେଖିକି ମାନେ ପିଆଜ ଲଙ୍କା ଲୁଣ ସବୁ ମାନେ ଟିକିଏ କମ୍ କମ୍ କରି ପକେଇବେ ସେମାନେ ଟିକିଏ ସାଧାବି ଖାଇବାକୁ ପସନ୍ଦ କରନ୍ତି ତ ଆପଣ କ'ଣ ଏବେ ଗ୍ଲୋବସ୍ ଫ୍ଲୋବସ୍ ୟୁଜ୍ କରୁଛନ୍ତି ତ କାହିଁକିନା ଛୁଆଙ୍କୁ ନେଇକି ଦେବୁ ତ ଆଚ୍ଛା ପ୍ୟାକ୍ କରିକି ଦେବେ ଆଉ ମୁଁ ଟିକିଏ ଆପଣ ଗୋଟେ କାମ କରନ୍ତୁ ନହେଲେ ଦଶ ପ୍ୟାକେଟ୍ ପ୍ୟାକ୍ କରିଦିଅନ୍ତୁ ଆଉ ମୁଁ ଏଇଠି ଖାଇବି ମୋତେ ଗୋଟେ ପ୍ଲେଟ୍ ଦେଇଦିଅନ୍ତୁ ନହେଲେ ମୁଁ ଟିକିଏ ଦେଖେ କେତେ ଫେମସ୍ ଶୁଣିଛି ଆଉ ଟିକିଏ ଖାଇକି ନଦେଖିଲେ ଆଉ ମନ ବୁଝିବନା ଏତେ ପ୍ଲେଟ୍ ଯେହେତୁ ନେଉଛି ଆପଣ ଗୋଟେ ପ୍ଲେଟ୍ ନହେଲେ ମୋତେ ଦେଇଦିଅନ୍ତୁ ଲୁଣ ଲୁଣ କମ୍ ଲଙ୍କା ଟିକିଏ ଅଧିକା ପକାଇବେ ଆଉ ପିଆଜ ବି ପକାଇବେ ଟିକିଏ ଅଧିକା କରିକି ଆଉ ସେଉ ବି ପକାଇଦେବେ ଟିକିଏ ନାଁକରୁ ହଁ ହଁ ଲେମ୍ବୁ ଅଳ୍ପ ଟିକିଏ ବେଶୀ ନୁହଁ ବେଶୀ ପୁଣି ଖଟା ହେଇଯିବ ଆପଣ ଦିଅନ୍ତୁ ମୋତେ ଜଲଦି ଜଲଦି ଦିଅନ୍ତୁ ମୋତେ ଭୋକ ହେଲାଣି ଆଜ୍ଞା ଠିକ୍ ଅଛି ଆଉ ଭଲ ତ ଲାଗୁଛି ଆଉ ଆପଣ ନହେଲେ ଗୋଟେ କାମ କରନ୍ତୁ ଆଉ ପାଞ୍ଚ ପ୍ୟାକେଟ୍ ପ୍ୟାକ୍ କରିଦିଅନ୍ତୁ ଆଜ୍ଞା ଆପଣଙ୍କ ଦୋକାନର ନାଁ ଅଛି ଆଉ ଭଲ ଲାଗିବନିନା ଆଉ ଦେଖନ୍ତୁ ଭଳିଆ କଷ୍ଟମର୍ଗୁଡ଼ାକ ବି ଲାଗୁଛି ଲାଇନ୍ରେ ଲାଗିଗଲେଣି ମୋତେ ଜଲଦି ଦିଅନ୍ତୁ ନହେଲେ ନାହିଁ ମୋର ପୁଣି ଲାଇନ୍ ପଛକୁ ପଳାଇବ